ଭାରତରେ ବହୁତ ବଡ଼ ବଡ଼ ଶିଳ୍ପତି ମାନେ ଅଛନ୍ତି ବଡ଼ ବଡ଼ ବ୍ୟବସାୟୀମାନେେ ଅଛନ୍ତି ଯେଉଁମାନେ ବହୁତ ବହୁତ ପଇସା ଇନକମ୍ କରନ୍ତି ଏଇ ବ୍ୟବସାୟରୁ ସେମାନେ ଖାଲି ନିଜେ ବି ନିଜେ ପଇସା ଇନକମ୍ କରନ୍ତିନି ତାଙ୍କର ଅନ୍ୟମାନଙ୍କ ବି ଅନ୍ୟମାନଙ୍କୁ ବି ଚାକିରି ଦେଇକି ତାଙ୍କର ପରିବାରର ଗୁଜାରଣ ମେଣ୍ଟେଇବା ପାଇଁକା ସାହାଯ୍ୟ କରନ୍ତି ଯେମିତିକି ଅମ୍ବାନୀ ତାଙ୍କର କେତେ କେତେ କେତେ ଅଲଗା ଅଲଗା ଦେଶ ଦେଶ ବିଦେଶରେ ତାଙ୍କର ବ୍ୟବସାୟ ଅଛି ଯେଉଁଥିରେ କି ସେ ଭାରତର ଶ୍ରେଷ୍ଠ ବ୍ୟବସାୟୀ ଶିଳ୍ପପତି ନାମରେ ବି ପରିଚିତ ଏବଂ ସିଏ ଦେଉଥିବା ଜି ଏ ଷ୍ଟି କିମ୍ବା ଟ୍ୟାକ୍ସରେ ବହୁତ ଉନ୍ନତି ହୁଏ ଭାରତର ଆଉ ଯେମିତିକି ରୁଚି କମ୍ପାନୀର ମାଲିକ ସିଏ ଏତେ କେତେ ଗୁଡ଼ିକ କେତେ ଗୁଡ଼ିଏ ବ୍ରାଞ୍ଚ୍ ଖୋଲିଲେଣି ଭାରତରେ ଘରେ ଘରେ ମସଲାର ବ୍ୟବହାର ହେଉଛି ଘରେ ଘରେ ତାଙ୍କର ରୁଚି କମ୍ପାନୀର ମସଲା ବ୍ୟବହାର କରୁଛନ୍ତି ଲୋକମାନେ ତାଙ୍କର ବ୍ୟବସାୟ ବ୍ୟବସାୟ ଦ୍ୱାରା କେବଳ ସିଏ ରୁଚି କମ୍ପାନୀ କେବଳ ଆଗକୁ ଯାଉନି ସେ ଲୋକମାନଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି କେତେ ଗୁଡ଼ିଏ ଲୋକମାନେ ବି ତାଙ୍କ କମ୍ପାନୀରେ କାମ କରିକି ତାଙ୍କର ଘରର ପଇସା ଗୁଜୁରାଣ ମେଣ୍ଟଉଛନ୍ତି